ହ୍ୟାଲୋ ସାଇ ଏଜେନ୍ସିରୁ କହୁଥିଲେ ଯେ ମୁଁ ଗୋଟିକିଆ କାର୍ ଅର୍ଡ଼ର କରିଥିଲି କାର୍ କ୍ୟାବ ଅର୍ଡ଼ର କରିଥିଲି କିନ୍ତୁ ବିଳମ୍ବରେ କାର୍ ଆସିଲା ନାହିଁ କେଜାଣି କିନ୍ତୁ ସେ ଗାଡ଼ିରେ ଗାଡ଼ି ବିଳମ୍ବ କରିଦଉଛି ଗୋଟିଏ ଅନ୍ଧକାରରେ ଜାଗା ଜାଗାରେ ଅଛି ଆଖ ଆଖପାଖରେ କେହି ବିି ନାହାନ୍ତି ମୋତେ ବହୁତ ଡର ଲାଗୁଛି ମୁଁ ଗୋଟିଏ ମୁଁ ପୁରୀରୁ ପୁରୀରୁ ଭୁବନେଶ୍ୱର ଯିବାର ଅଛି ମଧ୍ୟ କାର୍ ମଧ୍ୟ ଏ ପର୍ଯ୍ୟନ୍ତ ବିଳମ୍ବ କରୁଅଛି ଆପଣ ଆପଣ କହିଲେ ଆପଣ କାର୍ ମଧ୍ୟ କ୍ୟାନ୍ସଲ କରିଦିଅନ୍ତୁ ମୁଁ ଏବଂ ଏହା ଏହାରେ ବର୍ଷା ବର୍ଷା ହେଉଛି